ହଁ କୌଣସି ସ୍ଵତନ୍ତ୍ର ଉପାଦାନ ଅଛି କି ଯାହାକୁ ଯାହାକୁ ମୁଁ ମାଂସ କରି ମାଂସ ରାନ୍ଧିଲା ବେଳେ ଫାର୍ଷ୍ଟ କରି ତେଲ ଗରମ କରାଯାଏ ତା ପରେ ତେଲ ଗରମ ହେଲେ ପିଆଜ ପକାଯାଏ ପିଆଜ ପିଆଜ ପକାଇ ସାରିଲେ ତାପରେ ମସଲାକୁ ପ୍ରେସ୍ କରାଯାଏ ମସଲା ମସଲା ପ୍ରେସ୍ କଲେ ତାପରେ ମାଂସକୁ ଦିଆଯାଏ ମାଂସ ମାଂସ ସିଝି ସାରିଲା ପରେ ଆର ଅନ୍ୟାନ୍ୟ ମସଲା ପାଉଡ଼ର୍ ମାନେ ସବୁ ଯେନ୍ତା କରି ଭଲ ଲାଗ୍ବା କଲର୍ ଗୁଣ୍ଡ୍ ମସଲା ଗରମ୍ ମସଲା ସବୁ ଦିଆଯାଇ ସ୍ଵାଦ ଅନୁସାରେ ଲୁଣ ବି ଦିଆଯାଏ କେନ୍ତା କରି ଭଲ୍ ଲାଗ୍ବା ସବୁ ସବୁ ସିଝି ସାରିଲା ପରେ ହେତ୍କେ ମସଲା ମାଂସ ସିଝି ସାରିଲା ପରେ ପାଣି ଦିଆଯାଏ ସ୍ଵାଦ ଅନୁସାରେ ପାଣି ବି ଦିଆଯାଏ